ମୁଁ ମୋର ଦୈନନ୍ଦିନ ଜୀବନରେ ଦୌଡ଼ିବାର ରୁଟିନ୍ କରିଛି ଏବଂ କିପରି ଭାବରେ ମୁଁ ଅଧିକ ଶକ୍ତିଶାଳୀ ହେବି ଅଧିକ ଶକ୍ତି ପାଇବି ଏବଂ ଅଧିକ ଦୌଡ଼ିପାରିବି ସେଥିପାଇଁ ମୋର ଏକ ରୁଟିନ୍ ତିଆରି କରିଛି ଏବଂ ସେଥିପାଇଁ ତାଲିମ ମଧ୍ୟ ଗ୍ରହଣ କରୁଛି ହଁ ନମନୀୟତା ପ୍ରଶିକ୍ଷଣରେ ମୁଁ ଭାଗ ନେଇଛି ଏବଂ ନମନୀୟତା କେମିତି ରକ୍ଷା କରିବି ଶକ୍ତି ପାଇପାରିବି ସେଥିପାଇଁ କୋଚିଙ୍ଗ୍ ମଧ୍ୟ କରୁଛି ଏବଂ ମୋର ରୁଟିନ୍ ହେଉଛି ମୁଁ ସକାଳୁ ଉଠି ପ୍ରଥମେ ଦୌଡ଼ିବାକୁ ଯାଏ ଏବଂ ପ୍ରତିଦିନ ମୁଁ ସକାଳେ ଦୁଇ କିଲୋମିଟର୍ ଏବଂ ସନ୍ଧ୍ୟାରେ ଦୁଇ କିଲୋମିଟର୍ ଦୌଡ଼ିଥାଏ ଏବଂ ଦୌଡ଼ିବା ଦ୍ୱାରା ମୁଁ ଶକ୍ତି କମିଯାଏ ମୁଁ ସକାଳୁ ଯେତେବେଳେ ଦୌଡ଼େ କିଛି ନ ଖାଇକି ତା'ହେଲେ ମୋତେ ଟିକିଏ ଦୁର୍ବଳ ଅନୁଭବ ଅନୁଭୂତି ହୁଏ ସେଥିପାଇଁ ମୁଁ ପ୍ରତିଦିନ ବ୍ୟାୟାମ ମଧ୍ୟ କରେ ମୁଁ ଦୌଡ଼ିକି ଆସିବା ପରେ ବ୍ୟାୟାମ କରେ କାରଣ ଆମେ ବ୍ୟାୟାମ କରିବା ଦ୍ୱାରା ଆମ ମାଂସପେଶୀଗୁଡ଼ିକ କାର୍ଯ୍ୟକାରୀ ହୋଇଥାନ୍ତି ଏବଂ କାର୍ଯ୍ୟକାରୀ ହେବା ଦ୍ୱାରା ଆମ ଗୋଡ଼ ହାତ ସବୁ ହାତ ଆଉ ସବୁ ପୁରା ସମ୍ପୂର୍ଣ୍ଣ ଶରୀର କାର୍ଯ୍ୟକାରୀ ହେବା ଦ୍ୱାରା ସମସ୍ତ ଆମର ସେଲ୍ଗୁଡ଼ିକ ଆକ୍ଟିଭ୍ ହୋଇଥାନ୍ତି ଏବଂ ଆମକୁ ଶକ୍ତି ମିଳିଥାଏ ତେଣୁ ମୁଁ ପ୍ରତିଦିନ ବ୍ୟାୟାମର ତାଲିମ ମଧ୍ୟ ନିଏ ପ୍ରତିଦିନ ଯୋଗ ମଧ୍ୟ କରେ ତା' ସହ ମୁଁ ପ୍ରତିଦିନ ଦୌଡ଼ ମଧ୍ୟ ଏହାଦ୍ୱାରା ମୁଁ ଶକ୍ତି ପାଇଥାଏ ଏବଂ ଅଧିକ ଦୌଡ଼ି ଦୌଡ଼ି ମଧ୍ୟ ପାରେ ମୁଁ ଅତି ସହଜରେ ଦୁର୍ବଳ ହୋଇନଥାଏ ମୁଁ କାରଣ ମୁଁ କୋଚିଙ୍ଗ୍ କରୁଛି ଏବଂ ତା'ସହ ଯୋଗ ବ୍ୟାୟାମ ସମସ୍ତ କାର୍ଯ୍ୟ ସଠିକ୍ ଭାବରେ କରୁଛି ସେଥିପାଇଁ ମୁଁ ଶକ୍ତି ପାଇପାରୁଛି